ନାଇଁ ଏ ଚାଷ ଟିକେ ଚାଲିଥିଲା ତ ମାନେ ଖେତରେ ଏକାଁ ଅଛୁ ତ ଏବର୍ଷ ବହୁତ ଚାଷ କାମ ପାଇଁ ତ ପୁରା ବ୍ୟସ୍ତ ରହିଯାଉଛୁ ଆଉ କ'ଣ ଚାଷ୍ ଲାଗି ଯେ ମାନେ ଏଥର ବହୁତ ଭଲ ଭାବରେ ଫସଲ ବି ହେଇଛି ହଁ ବହୁତ ବଢ଼ିଆ ଫସଲ ହେଇଛି ଏଇଥର ପନିପରିବା ବିଭିନ୍ନ ତମେ ଏବେ ତ ଥଣ୍ଡା ଜାତୀୟ ଫସଲ ହେଇଛି ଯେମିତିକି ଟୋମାଟୋ ବାଇଗଣ ଫୁଲକୋବି କଞ୍ଚାଲଙ୍କା ଏସବୁ ଆଉ ହଁ ବିଭିନ୍ନ ପ୍ରକାର ଶାଗ ଯେମିତି ଭାଜି ହେଲା ଖଡ଼ା ହେଲା ଧନିଆପତ୍ର ହେଲା ଏଁ ଯେଉଁ ହଁ ମୂଲା ବି ହେଇଛି ବହୁତ ବଢ଼ିଆ ଭାବରେ ଫୁଲକୋବି ମୂଲା ବହୁତ ହେଇଛି ହଁ ଲାଲ ସବୁ ଯାହା ଯେତେ ଭାଜି ଏ ଶାଗ ଆଇଟମ୍ ସବୁ ଅଛି ଆପଣ ଚିକେନ୍ କେନ୍ତା ଯୋଗାଇ ଦେବାମାକି ହଁ ହଁ ଟିକେ ଭଲ୍ ରେଟ୍ ଫେଟ୍ ଲଗାଇବେ ଟିକେ ଭଲ୍ ରେଟ୍ ଲଗାଇବେ ବୋଇଲେ ସବୁ ଦେଇଦମୁ ଆପଣଙ୍କେ ଆଉ

ହଁ ଆଜିକାଲି ତ ସବୁ ବଜାର ରେଟ୍ ମିଳିଯାଉଛି ସବୁ ହଁ ହେଲେବି ଯଦି କିଛି କିଛି ଦରକାର ବୋଲେ ଶସ୍ତାରେ ଯୋଗାଇଦେମୁ ଆପଣକେ ଆଉ ଫୁଲକୋବି ହେଲା ଏବେ କାଲି ଜଷ୍ଟ୍ ଫ୍ରେସ୍ ବାହାରିଛି ଯେଉଁ ଫୁଲକୋବି ହେଲା ଟୋମାଟୋ ହେଲା କଞ୍ଚାଲଙ୍କା ବି ହେଲା ଦୁଇପ୍ରକାର ଏଇଟା ଅଛି ଲାଲ ଭାଜି ହେଲା

ହଁ କେତେ ଆମାଉଣ୍ଟ୍ ମାନେ କେତେ ଖଣ୍ଡେ ଦରକାର ଥିଲା ସେ ହିସାବେ କହିବେ ବୋଇଲେ ହଁ କେବେ ଆଡ଼େ ଦରକାର କି ଆପଣକେ ହଁ ହଁ ହେଲେ ସୋମବାର ବଜାର ବୋଇଲେ ଆମେ ଆପଣ ଯଦି ରବିବାର ସକାଲୁ ଟିକେ ଆମକୁ ଜଣାଇଦେବେ ମାନେ ସନ୍ଧ୍ୟାବେଳେ ଆପଣକେ ରେଡ଼ି୍ କରିଦେଇଥିମୁ ଆପଣ ଆସିକିନା ସୋମବାର ସକାଲୁ ସକାଳ ନେଇଯିବେ ଆଉ ବାକି ସାଙ୍ଗେ ସାଙ୍ଗେ ପେମେଣ୍ଟ୍ କରବାକେ ପଡ଼ବା ଆପଣକେ ଉଦ୍ଧାରି ଫୁଦ୍ଧାରି ନେଇଁ ଚଲେ ହଁ ସବୁଦିନେ ଗ୍ରାହକ ଜାଣିଛ ନା ଆପଣ ବି ଆଉ ସାଙ୍ଗେ ସାଙ୍ଗେ ଟିକିଏ ପେମେଣ୍ଟ୍ କରିବେ ଆଉ

ହୁଁ ହୁଁ ସୋମବାର ସକାଲେ ସକାଲେ ଆପଣ ବି ରେଡ଼ି୍ ହେଇଯାଇଥିବନା ଆପଣ ଖାଲି ଯେତେ ଶୀଘ୍ର ଆସିକିନା ସେତେ ଶୀଘ୍ର ନେଇକିନା ପେମେଣ୍ଟ୍ ଟା ପଠାଇବେ ଆପଣ

ହଁ ହଁ ହଁ ହେଇଯିବ ଆଜି ଆପଣଙ୍କ ରେଡ଼ି୍ କରି ଦିଆଯାଉଛି ଆପଣ ଟିକେ ଗୋଟେ କେତେ କୁଇଣ୍ଟାଲ ଖଣ୍ଡେ ଦେଲେ ହବ ଆପଣକେ ହଁ ହଁ ଠିକ୍ ଅଛି ଆଉ ଆ ରେଡ଼ି୍ କରିଦେଉଛି ଆପଣ ସକାଲେ ରିଙ୍ଗ୍ କରିବେ ହେଲା

ହଁ ହେଇଯିବ ମୂଲା ବି ଅଛି ସବୁ ହଉ ଠିକ୍ ଅଛି ହଁ ହଁ ଆଉ ରେଟ୍ କହିନେ ଆଇଲେ ମୂଲା ମୂଲି ନେଇଁ କରବେନା ଯାହା କୁହାଯିବ ସେଇଟା ଦେବେନା ହେଲା ଠିକ୍ ଅଛି ଆପଣ ଏ ସକାଲେ ଫୋନ୍ କରିବେ ହଁ ହଁ ଆଜ୍ଞା ଠିକ୍ ଅଛି ହଉ